ମୁଁ କିଣିଥିବା ଗୋଟିଏ ଆଇଟମ୍ ହେଉଛି ଏକ ଜ୍ୟାକେଟ୍ ତାର ଏକ ସକାରାତ୍ମକ ଅଭିଜ୍ଞତା ମୁଁ କହୁଛି ତାହା ହେଲା ସେ ଜ୍ୟାକେଟ୍ଟି ଦେଖିବାକୁ ଭାରି ସୁନ୍ଦର ଅଟେ ଏବଂ ପିନ୍ଧିବାକୁ ମଧ୍ୟ ବହୁତ ଆରାମଦାୟକ ଅଟ୍